ଉଚ୍ଚଶିକ୍ଷା ଓ କଲେଜମାନେ ତ ଯିବାପାଇଁ ସବୁ ଛାତ୍ରଛାତ୍ରୀ ଆଗ୍ରହ ହୋଇଥାନ୍ତି ଆଉ ସବୁ ଛାତ୍ରଛାତ୍ରୀ ବିଦ୍ୟାଳୟ ପାଠ ଶେଷ କରିସାରିବା ପରେ ସେମାନେ କଲେଜ ଯାଇଥାନ୍ତି ଆହୁରି ଅଧିକାଂଶ ତ କଳାକୁ ହିଁ ସମସ୍ତେ ବାଛିଥାନ୍ତି କାହିଁକିନା ସେଇଟା ସହଜ ହୋଇଥାଏ ଆହୁରି ମାନେ ଶୀଘ୍ର ବି ବୁଝିପାରିଥାନ୍ତି ଆହୁରି ସେଥିରେ ଏତେବି କିଛି ପଇସା ଖର୍ଚ୍ଚ ହୋଇନଥାଏ ସେଥିପାଇଁ ବୋଲିକି ସେଥିପାଇଁ ସବୁ ଛାତ୍ରଛାତ୍ରୀ ଯିଏବି ହେଉନା କାହିଁକି ତ ଅଧିକାଂଶ କଳାକୁ ମାନେ ବାଛିଥାନ୍ତି ଆହୁରି କଳା ଶିଖିବା ଗଲା ପରେ ସେମାନେ ସହଜରେ ଗୋଟିଏ ଟିଚର ହୋଇଥାନ୍ତି ଆହୁରି ନିଜର ଲାଇଫକୁ ଗଢ଼ିଥାନ୍ତି ତାପରେ ଏମିତିରେ ବି କଳା ଶିଖିବାର କଲେଜ ତ ଆମ ପାଖାପଖି ଥାଏ ତ ସେଥିପାଇଁ ସମସ୍ତେ କଳାକୁ ହିଁ ଚୟନ କରିଥାନ୍ତି ଆହୁରି ଉଚ୍ଚଶିକ୍ଷା ପାଇଁ କି ସାଇନ୍ସ କମର୍ସ ଏଥିପାଇଁ ତ ଅଧିକା ପଇସା ଲାଗିଥାଏ ତ ସେଥିପାଇଁ ବୋଲି ଅଧିକାଂଶ କଳାକୁ ହିଁ ଚୟନ କରିଥାନ୍ତି ଆଉ ପଇସା ଖର୍ଚ୍ଚ କରିପାରିନାହାନ୍ତି ସେମାନେ ସେଥିପାଇଁ ବୋଲି କି ସମସ୍ତେ କଳା ହିଁ ଚୟନ କରିଥାନ୍ତି